ହଁ ଆମର୍ ଇହାଦେ ରୋଡ଼୍ ରାସ୍ତା ଯାହା ବହୁତ୍ ସୁବିଧାରେ ଅଛେ ଆଗେ ଏତେ ସୁବିଧା ନାଇଥାଇ ଆଉ ବଲାଙ୍ଗୀର୍କେ ଗଲେ ବି ସୁବିଧା ବୁଝ୍ଲ ବହୁତ୍ ଅସୁବିଧା ଆଗେ ଥିଲା ଏହାଦେକା ରୋଡ଼୍ ରାସ୍ତା ହେବାର୍ ଦ୍ୱାରା ବହୁତ୍ ସୁବିଧା ଆମ୍କୁମାନ୍କୁ ମିଲୁଛେ ଶୋଚ୍ ଭଲିଆ ଆମର୍ ଏହି ଅଞ୍ଚଳ୍ରେ ଯେନ୍ ରାସ୍ତା ସଡ଼କ୍ ଯୋଜ୍ନାମନେ ଅଛେ ସେ ଧାରଣାରେ ବି ଆମର୍ ଭଲ୍ ଭାବେ ରୋଡ଼୍ ରାସ୍ତା ହେବାର୍ ଲାଗି ସବୁ ସୁବିଧା ମିଲୁଛେ ଆଉ ରୋଡ଼୍ ରାସ୍ତା ଲାଗି ସବୁ ସୁବିଧା ଆମେ ପାଇପାରୁଛୁ ହଁ ଆଉ ରିକ୍ସାମାନେ ବି ସେବାଟେ ଚଲ୍ପ୍ରଚଲ୍ ହଉଚେ ସାଇକେଲ୍ ଯାଉଚେ ମଟର୍ସାଇକେଲ୍ ଯାଉଚେ ବସ୍ ଯାଉଚେ ଏନ୍ତା ଧାରଣାରେ ସେ ଜାଗା ବହୁତ୍ ସୁବିଧାରେ ରୋଡ଼୍ ରାସ୍ତା ଇହାଦେ ସରକାର ବହୁତ୍ ହିସାବେ ଯୋଗେଇକରି ଭଲ୍ ସୁବିଧା କରିଛେ ଆର୍ ବହୁତ୍ ସୁବିଧା ଆମମାନ୍କୁ ମିଲୁଛେ